ଆମ ରାଜ୍ୟର ସମସ୍ତ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ଓଡ଼ିଆ ଭାଷା ହେଉଛି ମୁଖ୍ୟ ଭୂମିକା ଏହି ଓଡ଼ିଆ ଭାଷା ଦ୍ୱାରା ଆମ ସାଂସ୍କୃତିକ ଐତିହ୍ୟ ସଂରକ୍ଷଣ ହୋଇଥାଏ ଯାହାକି ବିଭିନ୍ନ ପ୍ରକାର ଗ୍ରାମାଞ୍ଚଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ ଯାହାକି ଲୋକମାନେ ବୁଝିବା ପାଇଁ ଏହି ଓଡ଼ିଆ ଭାଷା ହିଁ ପ୍ରସାରିତ କରାଯାଇଥାଏ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଏ ଯାହାକି ଆମ ରାଜ୍ୟର ସମୃଦ୍ଧ ପାଇଁ ତାହା ବ୍ୟବହାର ହୋଇଥାଏ ଏହା ଓଡ଼ିଆ ଭାଷାରେ ହିଁ ଲୋକମାନେ ବୁଝିପାରିବେ ଏବଂ ଓଡ଼ିଆ ଭାଷା ବୁଝିଲେ ସେ ଅନ୍ୟମାନଙ୍କୁ ମଧ୍ୟ ବୁଝାଇ ପାରିବେ ଯେଉଁଟାକି ଆମ ରାଜ୍ୟର ବିଭିନ୍ନ ସମୃଦ୍ଧ ହୋଇପାରିବ ଉନ୍ନତମୂଳକ ହୋଇପାରିବ ଏହି ଓଡ଼ିଆ ଭାଷା ଦ୍ୱାରା ଲୋକମାନଙ୍କର ମନରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ଉଦବେଗନା ବଢ଼ିଯିବ ଏହା ଫଳରେ ସେମାନେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବେ ଏବଂ ଓଡ଼ିଆ ଭାଷାର ମଧ୍ୟ ସେଠାରେ ଉନ୍ନତିମୂଳକ କାର୍ଯ୍ୟକ୍ରମ ହୋଇପାରିବ ତେଣୁ କରି ଆମ ରାଜ୍ୟରେ ଓଡ଼ିଆ ଭାଷା ଦ୍ୱାରା ବିଭିନ୍ନ ସାଂସ୍କୃତିକ ଐତିହ୍ୟ ଓ ସଂରକ୍ଷଣ ପ୍ରୋତ୍ସାହିତ ଓଡ଼ିଆ ଭାଷାରେ ହିଁ ମୁଖ୍ୟ ରହିଅଛି